କାଇଁ ଅସୁବିଧା କ'ଣ ହେଉଛି କି କାଇଁ ନାଇଁ ତ ଆଉ ମୁଁ ପା କ'ଣ କି ଗାଡ଼ି ଯେଉଁଠି ଯେଉଁଠି ଯେଉଁଠି ହମ୍ପସ ଅଛି ହମ୍ପସରେ ନିଶ୍ଚୟ ଟିକେ କଚି ହେବ

ନାଇଁ ନାଇଁ ଗାଡ଼ି ଠିକ୍ ଚାଲୁଛି ଅସୁବିଧା କିଛି ହେଉନି ହମ୍ପସ ଟା ଯଦି ମୁଁ ଡ଼ିଂଆଇକି ନେବି ମୋ ଗାଡ଼ିର କ୍ଷତି ହେବ ନା ନାଇଁ ଏ ମୁଁ ତ ସବୁବେଳେ ସଜାଗ ହୋଇକି ଅଛି କୌଣସି ଯାତ୍ରୀ ତ ସେମାନେ କମ୍ପଲେନେ କରୁନାହାନ୍ତି ହଁ କାଇଁ କେହି ନାଇ ତ ହଁ ମୁଁ ଦେଖିଛି ତ ତଥାପି ବୁଝନ୍ତୁ ତାହାଲେ କହନ୍ତି ସେମାନେ ଗାଡ଼ି ଗାଡ଼ି ହମ୍ପସରେ ଡେଇଁଆ ମାନେ ଶୁଣନ୍ତୁ ଶୁଣନ୍ତୁ ଗାଡ଼ି ହମ୍ପସରେ ଡେଇଁଆ ମାନେ ଯେତିକି ତମମାନଙ୍କର କ୍ଷତି ତାଠୁ ଅଧିକା କ୍ଷତି ହେବ ମୋର କାହିଁକିନା ଗାଡ଼ି କ୍ଷତି ହେବ କ୍ଷତି ହେବ ନିଶ୍ଚିତ ତେଣୁ ମୁଁ ସଜାଗ ହୋଇକି ଗାଡ଼ି ଚଲଉଛି ସେ ବାବଦ ରେ ମୁଁ ଅସୁବିଧା କିଛି କରିନି କିମିତି କେଉଁଠି ବାଇଚାନ୍ସ ମିସ୍ଟେକ ହେବ ବାଇଚାନ୍ସ ଏମିତି ମିସ୍ଟେକ ହେବ ତାହା କହିହବନି ନାଇଁ ନାଇଁ ନାଇଁ ମୁଁ କଣ୍ଟ୍ରୋଲ ବାହାରକୁ କେବେ ଯାଉନି

ହଁ ହଁ ନାଇଁ ମୁଁ ଠିକ୍ ଚଲଉଛି ଅସୁବିଧା କିଛି ହେଉନି କଣ୍ଟ୍ରୋଲ ବାହାରକୁ ମୁଁ କେବେ ଯାଇନି

ହଉ ଏତିକି ନା ଆଉ କ'ଣ କହିବାର ଅଛି କହନ୍ତୁ ମୁଁ ତାପରେ ଉତ୍ତର ଦେବି ନାଇଁ ନାଇଁ ଗାଡ଼ି ମୁଁ ଠିକ୍ ରେ ଚଲଉଛି ଗାଡ଼ି ତମମାନଙ୍କର ଯେତିକି କ୍ଷତି ହେବ ତାଠୁ ଅଧିକା କ୍ଷତି ମୋର ହେବ କାରଣ ମୁଁ ସବୁବେଳେ ଆଗୁକୁ ଲକ୍ଷ କରି ମୁଁ ଏବେ ଗାଡ଼ି ଚଲଉଛି ସେମିତି ବାଇଚାନ୍ସ ମିସ୍ଟେକ କେତେବେଳେ କେମିତି ହେଉଥିବ ତା ମୁଁ ତ କହିପାରିବିନି ଗାଡ଼ି ଘୋଡ଼ା କଥା ସିମିତି କହି ହେବକି ମାଆ କହୁନାହାନ୍ତି ହଁ ହଉ ହଉ ଏଣିକି ଦେଖିକି ମୁଁ ଠିକ୍ ରେ ଚଲାଇବୁ ଆଉ

ନାଇଁ ଯାହା ତେମେ ଅଭିଯୋଗ କରିବା ନା ମୁଁ ଆଉ କ'ଣ କହିବି ଗାଡ଼ିଟା ରହିବ

ଦୁଇଟା ଦୁଇଟା ଆସିକି ଘଣ୍ଟାଟେ ସୁଧା ରେସ୍ଟ ନେବ ତାପରେ ଯାଇ ଗାଡ଼ି ଆସିବ ସିମିତି ମା ଟାଇମ କ'ଣ ମୁଁ ଦେଇପାରିବି ବାଟରେ ସବୁ ବାଟରେ ଶୁଣନ୍ତୁ ଶୁଣନ୍ତୁ ବାଟରେ ସବୁ ଛକଗୁଡ଼ାକ ଅଛି ନା ନାଇଁ ଟ୍ରାଫିକ ଅଛି ନା ନାଇଁ ତାକୁ ଫେରେ ପାସ କରିକି ଆମେ ଯିବୁ ଯଦି କେଉଁଠି ଟ୍ରାଫିକ ଜାମ ହୋଇଗଲା ସେହିଠି ଗାଡ଼ି ନିଶ୍ଚୟ ରିଟର୍ଣ୍ଣ ହୋଇଯିବ ନାଇଁ ନାଇଁ ସେମିତି କହିହେବନି ନାଇଁ ସିମିତି କହିହେବନି ଆମ ସୁନାଖେଳାରୁ ଗାଡ଼ି ବାହାରିଲେ ହଁ ହଁ ଚନ୍ଦନ ବସ ଯାଇକି ନଅଟାରେ ପହଁଞ୍ଚୁଛି ତାକୁ ପଚାରିବ ଦିନେ ଦିନେ ଦଶଟା କାହିଁକି ହେଉଛି ନା ନା ସେ ମୁଁ ତ ସେୟା କହୁଛି ଯଦି ଆପଣ ପଚାରିଲେ ଟାଇମଟା କେତେବେଳେ ଠିକ୍ ବୋଲିକି ସିମିତି ଟାଇମଟା କହିହେବ ରାସ୍ତା କେଉଁଠି ଜାମ ହୋଇପାରେ ବା ଗାଡ଼ି କେଉଁଠି ଖରାପ ହୋଇପାରେ ସିମିତି ମାଆ କହିହେବ କି ସିମିତି କେବେ ତ କହିହେବନି ଗାଡ଼ି ଉପରେ ସେମିତି କିଛି ଗ୍ୟାରେଣ୍ଟି ଦେଇହେବନି ଦଶ ବର୍ଷ ହେଲା

ନା କାଇଁ କରିବେ ଆମେ ବା ଗାଡ଼ି ଠିକା ରେ ନେଇକି ଚଲଉଛୁ କରିବେ କାହିଁକି ଯଦି ଆମର କିଛି ବିଶୃଙ୍ଖଳା ଥାଆନ୍ତା ତାହେଲେ ସିଏତ ଆମକୁ ସାଙ୍ଗେ ସାଙ୍ଗେ ଚେଞ୍ଜ କରିଦିଅନ୍ତା ନାଇଁ ତେମେ କହୁଥିଲ ମୁଁ କହୁନି ତ ଇମିତି ଯାତ୍ରୀମାନେ ଯେଉଁମାନେ ସବୁ ବସରେ ଯାଆନ୍ତି ବହୁତ ଜିନିଷ ବହୁତ କଥା ଲୋକେ ସବୁ କହନ୍ତି ବହୁତ ଜିନିଷ ବହୁତ କଥା ସବୁ କହନ୍ତି ତେଣୁ ସବୁ ଜିନିଷକୁ ଆମେ ସଜାଗ କରି ଗାଡ଼ି ଚଲାଇବୁ ବୁଝିଲ କି ଆଉ ତେମେ ଖାଲି ଜଣେ କହିଲେ କ'ଣ ହୋଇଯିବ ବା ମୁଁ କହିଦେଲେ କ'ଣ ହୋଇଯିବ ତାହା ନୁହଁ ସମସ୍ତଙ୍କୁ ନେଇକି ଆମେ